ଆମ ଘରେ ପୂଜା ଅଛି କାଲି କି ଆସିବେ ସମସ୍ତେ ହଁ ନାଁ ମ ଏଇ ମୋ କୁକୁର ମାଙ୍କଡ଼ କଥା ଜାଣିନ ସେଇଥିପାଇଁ କବାଟଟା ବନ୍ଦ କରି ରଖେ ଆଉ ତୁ ଆସିଲେ ମୁଁ କଥା ହଉନି କେବେ ଏମିତି ତ କିଛି କରୁନି ଆଉ କେଉଁ ଦିନ ସେମିତି ହେଇଯାଇଥିବ କେଉଁ ଫୋନ୍ ଫୋନ୍ ଆସି ଯାଇଥିବ ଯଦି ଆଉ ଆଉ ପିଲାମାନେ କ'ଣ ପିଲାମାନେ କ'ଣ ଆମ ବିଷୟରେ ଜାଣିଛନ୍ତି ଆମେ ଏତେ ଦିନ ହେଲା ପାଖାପାଖି ରହିଲେଣି ଆଉ ଏମିତି କଥାକୁ ଧରିଲେ ହେବ ଆଉ ହସିଲେ ଭଲ ଲାଗିବନି ଆଉ ଆସିବୁ ହେଲା ସମସ୍ତଙ୍କୁ ନେଇକି ଆସିବୁ ହେଲା ନାଁ ମ କେଉଁ ଦିନ ନାଁ ମ କେଉଁ ଦିନ ନାଇଁ କାଲି ଆମ ପୂଜା ଅଛି ବା କହୁଛି କାଲି ଆସିବ ସମସ୍ତେ ଖରାବେଳେ ଆଉ ଆସିକି ପୂଜା ସାରିକି ହଁ ମ ନାହିଁ ନାହିଁ ନାହିଁ ନାହିଁ ନାହିଁ ସେମିତି କିଛି ନାହିଁ କେଉଁଟା ଗୋଟେ କେତେବେଳେ ଭୁଲ୍ ହେଇଥିବ ସେଇଟାକୁ ଭୁଲ୍ ହେଇଯାଇଥିବ ଯଦି ଆଉ ଧରିବୁନି କଥା ଆଉ ଆସିବୁ ସବୁ ସବୁ ସମସ୍ତେ ମିଶିକି ଆସିବ ହେଲା ହଁ ଆଉ ସେମିତି ଆଉ ସେଇଆ ଆଉ ସମସ୍ତଙ୍କୁ ଫୋନ୍ କରୁଛି ଆଉ ଏଇ କାଲି ପୂଜାଟା ଅଛି ତ ଏଇ ହନୁମାନ ଚାଳିଶା ଆଉ ସମସ୍ତଙ୍କୁ ଟିକେ ଫୋନ୍ କରୁଛି ଆଉ ତୋତେ ଆଗ କଲି ବୁଝିଲୁ ଆଉ ତୁ ଯଦି ଏତେ ଧରିବୁ ତା' ହେଲେ ଆଉ କେମିତି ହେବ ହେଲା ନାଁ ମ ତୋତେ ଚା' କଫି ଯେଉଁଟା କହିବୁ ସେଇଟା ଦେବି ହେଲା ଆଉ ସେମିତି ଛୋଟ ଛୋଟ କଥାକୁ କ'ଣ ଧରିବୁ ହେଲା ଧରିବୁନି ହଁ ଆଉ କ'ଣ କହ ଘରେ ସମସ୍ତେ ଭଲ ଅଛନ୍ତି ବହୁତ ଦିନ ହେଲାଣି ତ ଆସିନୁ ସେଇଥିପାଇଁ ବୋଧେ ନା ହଁ ଭଲ ଚାଲିଛି ଆଉ କ'ଣ ଏଇ ପୂଜା ହଁ ବାଲିଯାତ୍ରା ଯାଇଥିଲି ଥରେ ବାଲିଯାତ୍ରା ଆସିକି ଦେହ ଖରାପ ହେଇଯାଇଛି ଏଇ ତଣ୍ଟି ଫଣ୍ଟି ପଡ଼ିଯାଇଛି ଦେଖୁନୁ ଶୁଭୁନି ହଁ ହଁ ଏଇଥିରେ କି ପୂଜା ଗୋଟେ ଅଛି ତା ପାଇଁ ଦଉଡ଼ା ଧପଡ଼ା ଏମିତି ସାଇ ସାରାକୁ ଡାକି ଦେଇଛନ୍ତି ଆଉ ସମସ୍ତେ ସେଥିପାଇଁ କାଲି ଗୋଟେ ପୂଜା ହେବ ସମସ୍ତେ ଟିକେ ଦେଖା ସାକ୍ଷାତ ହେଇକି ମିଶିକି ଖାଇବା ପିଇବା ସାରିକି କରିବା ଆଉ ହେଲା ଆଉ କିଛି କଥା ଧରନି ଧରିବୁନି ଆଉ ଆସିବୁ ସମସ୍ତଙ୍କୁ ନେଇକି ଯେମିତି ହେଲେ ବି ହେଲା ହଁ ଏଇ ଗୋଟାଏ ବେଳେ ଆସେ ପୂଜା ତ ଏଗାରଟା ବାରଟାରେ ଆରମ୍ଭ ହେବ ସକାଳୁ ଆସିଲେ ଭଲ ନହେଲେ ଗୋଟାଏରେ ଆସିବୁ ସମସ୍ତଙ୍କୁ ନେଇକି ଆଉ ହେଲା ହଉ ରହୁଛି ତା' ହେଲେ କାଲି ଅପେକ୍ଷା କରିବି ହେଲା ଆସିବୁ ହଁ ହଉ ରହିଲି